ହଁ ଓଡ଼ିଶାର୍ ବ୍ୟବସାୟ କ୍ଷେତ୍ରରେ ଇତାର୍ ସାଂସ୍କୃତି ଆର୍ ସାମାଜିକ ଅବଦାନ୍ ବହୁତ୍ଟେ ଏ ଆମେ ଦେଖବାର୍କେ ଗଲେ ବହୁତ୍ ବହୁତ୍ ଛୋଟ୍ ହସ୍ତଶିଳ୍ପମାନେ ଅଛନ୍ ଛୋଟ୍ ଛୋଟ୍ ଉଦ୍ୟୋଗୀମାନେ ଅଛନ୍ ଯେନ୍ଟାକି ତାକୁ ପରିବେଶ୍ରୁ ବହୁତ୍ଟେ ମିଲିଚେ ଯେ ଆମେ ଗୁଟେ ଇହାଦେ ଧରିନେମା ଧୂପ୍ଖାଡ଼ି ହଉ ଧୂପ୍ଖାଡ଼ି ଗୁଟେ ଯଦି ନେମା ଧୂପ୍ଖାଡ଼ି ଗୁଟେ ଯଦି ନେମା ଆମର୍ ପରିବେଶ୍ ତାହାକୁ ବହୁତ୍ ସହଯୋଗ୍ କରିଚେ ଧୂପ୍ଖାଡ଼ି ବନାବାର୍ ଲାଗି ହେଲେ ଯେନ୍ ମେଟେରିଆଲ୍ ଲାଗୁଚେ ଯେନ୍ କଞ୍ଚାମାଲ୍ ଲାଗୁଚେ ସେଟା ମାନେ ସେମାନେ ଯକିରି ପାଖର୍ ପାଖର୍ ଜଙ୍ଗଲ୍ରୁୂ ପାଉଛନ୍ ପାଖର୍ ପରିବେଶ୍ରୁ ପାଉଛନ୍ ସେଟା ଗୁଟେ ପରିବେଶ୍ର ଅବଦାନ୍ ଏ ତାପରେ ଆମେ ଯଦି ସାଂସ୍କୃତିକେ ଦେଖ୍ମା ସାଂସ୍କୃତିକେ ସଂସ୍କୃତିକ ବଲେ ଆମର୍ ସଂସ୍କୃତିରେ ହାତିି ଦେଖ୍ମା ବେଲେ ଶାଢ଼ୀ ଗୁଟେ ସମ୍ବଲ୍ପୁରୀ ଶାଢ଼ୀ ବହୁତ୍ ଦିନ୍ ଚଲିଆସୁଚେ ସମ୍ବଲ୍ପୁରୀ ଶାଢ଼ୀକେ ବହୁତ୍ ବ୍ୟବହାର୍ କରୁଛନ୍ ବହୁତ୍ ଲୋକ୍ ପିନ୍ଧୁଛନ୍ ଆରୁ ଇ ଶାଢ଼ୀର୍ ସଂସ୍କୃତି ଯେତେ ଦିନ୍ ତକ୍ ଥିବା ସେତେ ଦିନ୍ ତକ୍ ଆମର୍ ଯେନ୍ ସମ୍ବଲ୍ପୁରୀ ଶାଢ଼ୀ ବନ୍ବାର ପ୍ରକ୍ରିୟା ଚାଲିଥିବା ଆଉ ସମ୍ବଲ୍ପୁରୀ ଶାଢ଼ୀକେ ଲୋକ୍ ବୁନୁଥିବେ ପସନ୍ଦ୍ କରୁଥିବେ ଇଟା ହଉଛେ ଆମର୍ ଗୁଟେ ସମ୍ବଲ୍ପୁରୀ ଶାଢ଼ୀ ଗୁଟେ ସଂସ୍କୃତି ଏ ଆରୁ ଇ ସଂସ୍କୃତିକେ ଉପର୍କେ ନେବାର୍ ଲାଗି ହେଲେ ବହୁତ୍ କିଛି କର୍ବାର୍କେ ପଡ଼୍ବା ଆଉ ସରକାର୍କେ ମଧ୍ୟ ଧ୍ୟାନ୍ ଦେବାର୍କେ ପଡ଼୍ବା ଇସବୁ ବାଦଦେ ଆରୁ ହସ୍ତଶିଳ୍ପ କ୍ଷେତ୍ରରେ ସର୍କାର୍ ବହୁତ୍ଟେ ଉନ୍ନତି କରିଛନ୍